ହ୍ୟାଲୋ ହ୍ୟାଲୋ ଆଉ କେମିତି ଅଛ ଆଉ ଏବେ କେମିତି ବିଜନେସ୍ ସବୁ ଚଲେଇଛ ବିଜିନେସ୍ ସବୁ ଚଲେଇଛ ଏବେ ଆମେ ତ ପରିବା ଆଉ ଖାଉନୁ ବହୁତ ରେଟ୍ ହେଇଯାଇଛି ତୁମ ଆଡ଼େ ସବୁ କେମିତି ପରିବା ରେଟ୍ ଅଛି ପରିବା ଦୋକାନ ବହୁତ ଲାଭ ହେଇ ଯାଉଥିବ ନାଇ ଆଳୁ କିଲୋ କେତେ ନା ବା ଆଳୁ କିଲୋ ଏ ଖଣ୍ଡଟା ହେଇଯାଇଥିବ ଆଉ ସତୁୁରୀ କିି ଅଶୀ ହେଇଯାଇଥିବ ହଁ ଟ ଟମାଟୋ ଖାଉନୁ ଏତେ ରେଟ୍ ଯେ ହେଇଯାଇଛି ଖଟା ଟିକେ ଖାଇପାରୁନୁ ହଁ ପରା ହଁ ଦୋକାନମାନଙ୍କର ବହୁତ ଲାଭ ଲଙ୍କାଟେ ବି ଖାଇବାକୁ ଏଇନେ ଆଉ ବି ହଉନି ହଁ ପରା ଆସୁନ ଆମେ ମିଶିକି ଦୁଇ ଜଣ ଦେଖି ପରିବା ଦୋକାନ ନ ହେଲେ ଦବା କି ହୁଁ କିଛି ନହେଲେ ବସିଥିବା କିଆଁ ଦୋକାନ ତ ଦୋକାନରେ ଦେଇକି ଦୁଇ ପଇସା ଇନକମ୍ କରିବା ଆଉ ଭଲ ଲାଭ ଟିକେ ବି ହେଇପାରିବ

ହୁଁ ମାର୍କେଟରେ ଟିକେ ପରିବା ମାକ ବସିକି ଟିକେ ଆଉ ହୁଁ ଆଉ ତୁମର ଏବେ ଦୋକାନ ସବୁ କେମିତି ଚାଲିଛି ଓହ ଏଇଖିଣି ତ ମାନେ ସବୁ ରେଟ୍ କରିଦଉଛି ସବୁ ବହୁତ ରେଟ୍ ହେଇଯାଉଛି ନୁଆ ପ୍ରକାର ରାଶି ଦେଇ ବେଶୀ ରେଟ୍ କରିଦଉଛି ଆଉ ହଁ ଭଲ ଅଛି ଆଉ ହଉ ରଖୁଛି ଆ